ମୁଣ୍ଡ ବିନ୍ଧିଲେ ଆମେ ସାଧାରଣତଃ ଔଷଧ ଖାଇଥାଉ ହେଲେ ଆମ ଗାଁମାନଙ୍କରେ ମୁଣ୍ଡ ବିନ୍ଧିଲେ କିଛି ଘରୋଇ ଉପଚାର ଅଛି ଯେମିତିକି ଆମର ମୁଣ୍ଡ ବିନ୍ଧିଲେ ଆମ ଜେଜେମା ଯେଉଁମାନେ ଅଛନ୍ତି ପୁରୁଣାକାଳିଆ ସେମାନେ ସାଧାରଣତଃ କହନ୍ତି କିଛି ଉଷୁମପାଣି ପିଇଲେ ଆମର ମୁଣ୍ଡବିନ୍ଧା କମିଯିବ କିଛି ନହେଲେ ସୋରିଷ ତେଲ ରସୁଣ ତାକୁ ଗରମ କରିକି ମୁଣ୍ଡରେ ଲଗାଇବା ଦ୍ଵାରା ମୁଣ୍ଡବିନ୍ଧା ବି କମିଥାଏ ଏଗୁଡ଼ିକ ହେଉଛି ଆମର ଗାଁମାନଙ୍କର ଘରୋଇ ଉପଚାର ଯାହାକି ମେଡିସିନ ମେଡିସିନ ତୁଳନାରେ ବହୁତ ଭଲ କାରଣ ତାହା ଆମ ସ୍ଵାସ୍ଥ୍ୟ ଉପରେ କିଛି କ୍ଷତି ପହଞ୍ଚାଇନଥାଏ ଆଉ ଆମର ସ୍ଵାସ୍ଥ୍ୟ ବି ଠିକ୍ ରହିଥାଏ